ଖୋ ଖୋର୍ଦ୍ଧା ଜିଲ୍ଲାରେ ନାଇଜର ଅଛି ସେଥିରେ ଆମ ପିଲାମାନେ କାମ କରି ଚାକିରୀ ବାକିରି କରିଛନ୍ତି ବହୁତ ବୃତ୍ତି ଅଛି ଆମ୍ବ ବଗିଚା ଜଗି ଫସଲ କରି ବିକ୍ରି କରି ପଇସା ରୋଜଗାର କରିଛନ୍ତି ପଇସା ରୋଜଗାର କରି ପରିବାର ଜକକୁ ଆମକୁ ଚଳାଇଛନ୍ତି ପାଠପଢ଼ି ବଡ଼ ମଣିଷ ହୋଇ ଆଜି ଚାକିରୀ ବାକିରି କରି ସହର ବଜାରରେ ରହୁଛନ୍ତି ଆଉ ଖାଇବା ପାଇଁ ସମସ୍ତଙ୍କ ମୁହଁରେ ଆହାର ବି ଦେଉଛନ୍ତି ଆଉ ପରିବାରଙ୍କୁ ପୋଷୁଛନ୍ତି ବାହାର ଲୋକଙ୍କୁ ବି ସାହାଯ୍ୟ ସହାନୁଭୂତି ଦେଉଛନ୍ତି ଆଉ ରାଜ୍ୟକୁ ସବୁ ସବୁ ମାନେ ସବୁଆଡ଼େ ଯାଇକି ସାହାଯ୍ୟ କରିବା ପାଇଁ ଯୁଆଡ଼େ ଯାହା ପାଇଲା ବନ୍ୟା ଅଞ୍ଚଳ ଯାହା ପାଇଲା ବି ଯାଉଛନ୍ତି ଆଉ ବନ ବିଭାଗ ଜଗୁଛନ୍ତି ରିଲିଫ୍ ବି ବାଣ୍ଟୁଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ଆମର ସବୁ ସବୁ ଉପକାର ଅଛି